ମୋର ପ୍ରିୟ ଋତୁ ଶୀତ ଋତୁ ଏହି ଋତୁରେ ରାସ୍ତାଘାଟ କାଦୁଅ ନଥାଏ ଚାରିଆଡ଼େ ପରିଷ୍କାର ପରିଚ୍ଛନ୍ନ ଥାଏ ଏହି ଋତୁରେ ପ୍ରଚୁର ପରିମାଣରେ ତଟକା ପନିପରିବା ମିଳେ ଏବଂ ଶାଗ ମିଳେ ପ୍ରଚୁର ଶାଗ ମିଳେ ଫଳମୂଳ ମଧ୍ୟ ମିଳେ ଯାହାକୁ ଖାଇ ସମସ୍ତେ ଖୁସି ଅନୁଭବ କରନ୍ତି ଏହି ଋତୁରେ ଶୀତ ବସ୍ତ୍ର ବ୍ୟବହାର କରାଯାଏ ପିକ୍ନିକ୍ ମଧ୍ୟ ଲୋକମାନେ ବୁଲିବା ପାଇଁ ବାହାରକୁ ଯାଆନ୍ତି